ଟ୍ରେନର ବର୍ଣ୍ଣନା କରିପାରିବି ଟ୍ରେନ ଲୁହାରେ ତିଆରି ଇଞ୍ଜିନ ଲୁହାରେ ତିଆରି ତା ଚକଗୁଡ଼ିକ ଲୁହାରେ ବି ତିଆରି ଆଗରେ ଇଞ୍ଜିନ ପଛରେ ଇଞ୍ଜିନ ଟ୍ରେନ ରେ ଯାତ୍ରା କରିବା ବହୁତ ସହଜ ତାଧିଅରେ ପାଇଖିନା ଅଛି ଗାଧୁଆ ଘର ଅଛି ଖାଇବା ପାଇଁ ସୁବିଧା ସୁଯୋଗ ଅଛି ଜେନେରାଲରେ ଯାଇପାରିବେ ଠେଲାପେଲା ଟିକେ ଜେନେରାଲରେ ହୁଏ କିନ୍ତୁ ଖୁବ୍ ଆରାମରେ ଯାଇପାରିବ ସ୍ଲିପରରେ ଶୋଇକି ରାତ୍ରିଜାପାନ ବି ଠିକ୍ଠାକ୍ କରିପାରିବେ ଆଗରୁ ଟିକେଟ ବୁକିଙ୍ଗ କରିବାକୁ ପଡ଼େ ଏସିରେ ଯାଇପାରିବେ ସୁବିଧାରେ ନନ୍ଏସିରେ ବି ଯାଇପାରିବେ ତାର ଶବ୍ଦ ବହୁତ ଜୋରରେ ହୁଏ ଛାତି ଧଡ଼ଧଡ଼ କରିଦିଏ ତାର ଚକଗୁଡ଼ାକ ଲୁହାରେ ତିଆରି ଆଉ ମୁଁ କଟକରୁ ଚେନ୍ନାଇ ଯାଇଛି ସୁବିଧାରେ ଯାଇପାରିଛି ଶୋଇକିରି ବି ଯାଇପାରିଛି ବସିକି ବି ଆରମସେ ଯାଇପାରିଛି ବହୁତ ସୁବିଧା ସୁଯୋଗ ଟ୍ରେନ ରେ ଯିବ ଯାତ୍ରାକରିବା ଏବଂ ଚୋରର ବି ଭୟନାହିଁ ସୁବିଧାରେ ଆମେ ଯାଇପାରିଛୁ